ଆପଣ ପ୍ରତିଦିନ ଆପଣଙ୍କ ପରିବାର ପାଇଁ କଣ କଣ ଖାଦ୍ୟ ତିଆରି କରନ୍ତି ତାର ପ୍ରଣାଳୀ କେତେ ମସଲା ବ୍ୟବହାର କରନ୍ତି କେତେ ତେଲ ବ୍ୟବହାର କରନ୍ତି କଣ ଆପଣଙ୍କ ନିତ୍ୟକର୍ମ ସେ ବିଷୟ ରେ ଟିକିଏ କୁହନ୍ତୁ

ତାକୁ ଅଟା ଦଳିବି ଦଳିକି ତାକୁ ବେଲିବି ବେଲିକି ଆଳୁ ପରଟା କରିବି ଆଳୁ ରୁଟିଟାକୁ ବେଲିବି ତାପରେ ଆଳୁ ଯୋଉ ମସଲା କସିକି କରିଥିବି ତାକୁ ତା ଭିତରେ ଦେଇକି ତ ଉପରେ ଆଉଗୋଟେ ରୁଟି ଦେବି ରୁଟି ଦେଇକି ତାକୁ ଚଟୁ ବସେଇବି ଚଟୁ ବସେଇକି ତାକୁ ତେଲ ଦେବି ତେଲ ଦେଇକି ରୁଟି ଟାକୁ ତା'ଉପରେ ପକେଇବି ଏକଡ଼ ସେକଡ଼ କରି ଆଳୁପରଟାକୁ ତାକୁ ବନେଇଦେବି ସିଏ ହୋଇସାରିଲା ପରେ ମୁଁ ତରକାରୀ ଦହି ବାଇଗଣ କରିବି

ତେଲ ପା କଡ଼େଇ ବସେଇବି ପାଣି ଦେବି ତାପରେ ଲୁଣ ଦେବି ହଳଦୀ ଗୁଣ୍ଡ ପକେଇଦେବି ଜାଇ ପକେଇବି ଜାଇ ପକେଇ ସାରିଲାପରେ ତାପରେ ଫୁଟିଲା ପରେ ଆଳୁ କାଟିବି ବାଇଗଣ କାଟିବି ଟାମାଟୋ ଛୁଇଁ ସେ ବରଗଡ଼ା ସେ ସବୁ ପରିବା ବିଟ ଗାଜର ପକେଇକି ଗୋଟିଏ ଭଲ ଡାଲମା ଟା କରିବି ତାକୁ ଥୋଇବି ତାକୁ ଥୋଇସାରିଲାପରେ ଭାତ ବସେଇବି ଭାତ ବସେଇ ପାଣି ଡେକଚି ବସେଇବି ପାଣି ଦେବି ପାଣି ଫୁଟିଲାପରେ ତାକୁ ଚାଉଳକୁ ଧୋଇବି ଚାଉଳକୁ ଧୋଇକି ଭାତ ପକେଇବି ଭାତ ପକେଇଲାପରେ ଭାତ ଫୁଟିବ ଭାତ ହେଇସାରିଲାପରେ ଉପରକୁ ହେବ ଉପରକୁ ହେଇସାରିଲା ପରେ ତାକୁ ଗାଳିବି ଗାଳି ସାରିଲା ପରେ ତାକୁ ଥୋଇବି ଥୋଇସାରିଲାପରେ ଆମର ସବୁ ପରିବାରଲୋକ ସବୁ ଆସିବେ ତାଙ୍କୁ ଭାତ ଦିଆ ନିଆ କରିବି ସେମାନେ ଖାଇପିଇ ସାରିବେ ତାପରେ ମୁଁ ମୋର ମୋ ପାଇଁ ମୁଁ ଅଲଗା ଶାଗ ଭାଜେ ବାରିକି ଯିବି ଲେଉଟିଆ ଶାଗ ହେଉ କି ନିଲ ଶାଗ ହେଉ କି ଖଡ଼ା ଶାଗ ହେଉ ଯାହା ଶାଗ ଦୁଇଟା ଆଣିବି ତାକୁ ବୋଇତାଳୁ ପତ୍ର ପକେଇକି ଆଳୁବାଇଗଣ ଦେଇକି ଅମୃତଭଣ୍ଡା ପକେଇକି ତାକୁ ମୁଢ଼ି ଗୁଣ୍ଡ ଦେଇକି ଶାଗ ଖରଡ଼ା କରିବି କରିସାରିଲା ପରେ କଞ୍ଚା ଲଙ୍କା ଦୁଇଟା ଆଣିବି ଲୁଣ ପକେଇକି ତାକୁ ପଖାଳ ଭାତକୁ ଭାତ ଖିଆ ହେବ ପଖାଳ ଆମ ଘରେ ରୋଷେଇ ହେଉଛି ଏଇଆ